ମୋର ପ୍ରିୟ ପୁସ୍ତକ ହେଲା ଗୀତା ମୁଁ ସକାଳେ ଠାକୁର ପୂଜା ସମୟରେ ଗୀତା ପାଠ କରେ ଗୀତା ପାଠ କରେ ଏବଂ ସନ୍ଧ୍ୟାବେଳେ ସଞ୍ଜ ଦେଲାବେଳେ ମଧ୍ୟ ଗୀତା ପାଠ କରେ ମୋର ପ୍ରିୟ ଟିଭି ସୋ ଟିଭି ସୋ ରେ ମୁଁ ଝିଲି ଶ୍ୟାମା ସୁନା ଝିଅ ଏସବୁ ସିରିଏଲ ସବୁ ଦେଖେ ଝିଲି ର ସୋ ଦେଖିବାକୁ ବହୁତ ଭଲ ଲାଗେ କାହିଁକି ନା ସିଏ ଗାଉଁଲି ଝିଅ ହୋଇକି ମଧ୍ୟ ଆସିକି ବାହାରେ ମିଠା ଦୋକାନ କରି ସମସ୍ତଙ୍କି କେମିତି ପ୍ରିୟ ପାତ୍ର କରିଦେଇଛି ତେଣୁକରି ମୋତେ ସେ ସିରିଏଲଟା ଭଲ ଲାଗେ ସୁନା ଝିଅ ସୁନା ଝିଅ ମଧ୍ୟ ବହୁତ ନିଜ ଗ୍ରାଭିଟିରେ ରହି କେମିତି ସ୍ୱାମୀକି କେମିତି ବାଟକୁ ଆଣିବାକୁ ଚେଷ୍ଟା କରିଛି ତାହା ମଧ୍ୟ ଦେଖେ ଚଳଚ୍ଚିତ୍ର ମଧ୍ୟ ମୁଁ ଦେଖେ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଅପରାଜିତା ସିଦ୍ଧାନ୍ତ ବିଜୟ ମହାନ୍ତି ତନ୍ଦ୍ରା ରାୟ ଏମାନଙ୍କର ମୋତେ ଟିକେ ଦେଖିବାକୁ ଭଲ ଲାଗେ ଚଳଚ୍ଚିତ୍ର ମୁଁ ସବୁବେଳେ ବସିକରି ଦେଖେ ଚାରିଟା ବେଳ ସମୟରେ ସେଥିରେ ଚଳଚ୍ଚିତ୍ର ଦେଉଥିଲା ବେଳେ ମୁଁ ମଧ୍ୟ ଫୋନ ମାଧ୍ୟମରେ ବି ଦେଖେ